ହଁ ମୁଁ ଦୀପା କହୁଛି ଆଉ କ'ଣ ଏଇ ଟିକେ ବୁଲାବୁଲି କରିତେ ଯିବା ପିକ୍ନିକ୍ ଯିବା କି ଯେଉଁ ଟିକେ ଯାଆନ୍ତେ ଟିକରପଡ଼ା ଆଡ଼େ ଅନୁଗୁଳ ଟିକରପଡ଼ା ଆଡ଼େ ବୁଲି ବୁଲାକି ଗାଡ଼ି କରିକି ଯାଆନ୍ତେ ହଁ ସେ ହଁ କହିବ ଯଦି ତମ ଘର ପାଖରୁ କିଏ କାହାକୁ ଠିକ୍ କର କେତେ ଜଣଙ୍କୁ ଦେଖା ହଁ ହଉ ଆ ସେ ଯେଉଁ ଆଉ କିଏ କିଏ ଯିବେ ଆମ ମୁଁ ମୁଁ ଆମ ଘର ପାଖରୁ ସାତ ଆଠ ଜଣ ଠିକ୍ କରିବି ଆଉ ତମେ ଆଉ ତମେ ଆଉ ଦୁଇ ତିନ ଜଣ ପାରିବ ବୋଲୋର୍ ତ ଏତେ ଜାଗା ଧରିବନି ହଁ ଦଶଜଣ ଭିତରେ ଯିବା ଆଉ କ'ଣ ତମେ ତମକୁ ଟିକେ ନେଲେ କ'ଣ କି ତମେ ଲୋକେସନ୍ ଜାଣିଛି ତ ସେ ସେପଟେ ଟିକେ ଟିକରପଡ଼ା ଆଡ଼େ କେଉଁଠି କ'ଣ ଅଛି ପିକ୍ନିକ୍ ସ୍ପଟ୍ ଅଛି କହିବ ଲୋକେସନ୍ ଦବ ଟିକେ ହଁ ଆଉ ଫେରିଲା ବେଳୁ ରାତି ହଉ କ'ଣ ହେଉଛି କି ଆମେ ଖାଇବା ହୋଟେଲ୍ରେ ଖାଇଦବା ଆଉ କାଇଁ ରୋଷେଇ ଫୋଷେଇ ଜିନିଷ ନେଇକି ଗଲେ ବେଶୀ ଟେନ୍ସନ୍ ଆଉ ହଁ ହୋଟେଲ୍ରେ ଖାଇଦବା ଆଉ ଛୁଆପିଲା ସବୁ ଯାଇଥିବେ ସେଇଠି ଛୁଆଗୁଡ଼ା ଯିବେ ନା ସେଇଠି ଚଗଲା ଫଗଲା ହେବେ ଏଇଠି କାଇଁ ରୋଷେଇ କରିକି ଏତେ ଟେନ୍ସନ୍ ନବା ଆମ ରୋଷେଇ ନା ହୋଟେଲ୍ରେ ତ ଖାଇବା ସୁବିଧା ହଁ ତମେ ତ ଜାଣିଛ କେଉଁଠି କ'ଣ ଜାଗା କ'ଣ ତମେ ସେଗୁଡ଼ା ଯାଇଛ ତମ ସେ ପଟଟା ଟିକେ ହଁ ଆଉ କେତେ କ'ଣ ନେବେ କେତେ କ'ଣ ନେବେ ମୁଁ ବି ଏଇଠି ବୁଝୁଛିି ଗାଡ଼ି କେଉଁଟା ଯେଉଁଟା ସୁବିଧା ହବ ଯେଉଁଟା ସୁବିଧା ହବ ସେଇଟାରେ ଯିବା ଆଉ ଆଉ କ'ଣ ଅଛି ସେଇଠି ଯେଉଁ ଅନୁକୂଳ ଆଉ କ'ଣ ଅଛି ତମେ ଜାଣି ମୁଁ ତ ସେପଟେ ଯାଏନି ହଁ ଶୀଘ୍ର ଟିକେ ଶୀଘ୍ର ଟିକେ ପଳେଇବା ଛୁଆ ଛୁଆ ଯିବେ ତ ଶୀଘ୍ର ଟିକେ ପଳେଇବା ଶୀଘ୍ର ଗଲେ ଶୀଘ୍ର ଟିକେ ଫେରି ଆସିବା ହଁ ହଁ ଆଉ କେତେ ଜଣ ବେଶୀ ଠିକ୍ କରିବନି ହଁ ନଅ ନଅ ଦଶ ଜଣ ଭିତରେ ଗଲେ ହବ ନହେଲେ ଜାଗା ହବନି ଫୁଣି ନା ଏତେ ଜଣ ଗଲେ ହଁ ଆଉ ସେ ଆଉ ବୁଝିକି ଠିକ୍ କରିବ କିଏ ବାନ୍ତି ଫାନ୍ତି କରୁଥିବେ ପୁଣି ଏରା ଗଲେ ଭଲ ଲାଗିବନି ଗାଡ଼ିରେ ହଇରାଣ କରିବେ ଖାଲି ସେମାନେ ହଁ ବୟସ୍କ ଲୋକ ବୁଝିବନି ବୟସ୍କ ଲୋକମାନେ ବି ହଇରାଣ ଚାଲି ପାରିବେନି ବୁଲି ପାରିବେନି ଅଧିକ ଜାଗା ଟିକେ ବୁଲି ପାରିବାନି ହଉ ବୁଝିକି ମତେ କହିବ